ହଁ ଆଜିକାଲିର ଡିଜିଟାଲ୍ ଯୁଗରେ ସମସ୍ତେ ଅଧିକ ସ୍କ୍ରିନ୍ ଟାଇମ୍ କୁ ତାଙ୍କର ଅଧିକ କରୁଛନ୍ତି ଯେମିତି ଇନଡୋର ଗେମ୍ ଇଭେନ୍ ଆଉଟ୍ଡୋର ତ ଛାଡ଼ି ଦିଅନ୍ତୁ ଇନଡୋର ଗେମ୍କୁ ବି ଖେଳୁନାହାନ୍ତି ଅଧିକ ଟାଇମ୍ ଯେମିତି ଆଜିକାଲିର ରିଲ୍ସ ଇନଷ୍ଟାଗ୍ରାମ୍ ଏସବୁ ବହୁତ ଚାଲିଛି ଗୋଟିଏ ସାନ ଦୁଇ ବର୍ଷର ଛୁଆଠୁ ନେଇକି ଆଟ୍ ଲାଷ୍ଟଏଣ୍ଡ ଯାଇ ଯେଉଁମାନେ ମରିବା କାଳରେ ଥାନ୍ତି ଏଜ୍ରେ ଥାନ୍ତି ସେଇମାନେ ବି ତାଙ୍କର ବି ଏବେ ସ୍କ୍ରିନ୍ ଟାଇମ୍ ଦିନ ସାରା ଟ୍ୱେଣ୍ଟି ଫୋର୍ ଆୱାର ସୋ ସେଥିପାଇଁ ପିଲାମାନଙ୍କୁ ଏବେ ଆମେ ଏମିତି ଶିଖିବା କଥା ଯେ ଘରେ ବାପା ମାଆଙ୍କର କର୍ତ୍ତବ୍ୟ ବି ଆଉ ସ୍କୁଲରେ ବି ତାଙ୍କୁ ଗେମ୍ସ ଖେଳାଯାଉ ଯେମିତି କ୍ରିକେଟ ଖୋଖୋ ଅ ତା'ପରେ କବାଡ଼ି ଯେଉଁଟା ବି ମାନେ ଯେଉଁଟାକି ଫିଜିକାଲ ପାଇଁ ଆମକୁ ବହୁତ ଉପକାରିତା ଥିବ ସେଇ ଜିନିଷକୁ ବାପା ମାଆ ବାପା ମାଆ ବି ମୋବାଇଲ୍ ଦେବା କଥା ନୁହଁ ଆଉ ସ୍କୁଲରେ ବି ସେ ସବୁ ଜିନିଷ ଶିଖାଇବା କଥା ସ୍କ୍ରିନ୍ ଟାଇମ୍ ଯେତେ ବଢ଼ିଲା ପିଲାର ମସ୍ତିସ୍କ ସେତେ କମିବ ହେଲେ ପିଲାର ମାଇଣ୍ଡଟା ସେତେ କମିବ ଯେତେ ବି ତାଙ୍କେ ଆଉଟ୍ଡୋର ଗେମ୍ ଖେଳିବେ ତାଙ୍କ ବୁଦ୍ଧି ସେତେ ବଢ଼ିବ ଆଉ ତାଙ୍କ ଦେହ ସେତେ ସୁସ୍ଥ ଥିବ